ହ୍ୟାଲୋ ହଁ ଆପଣ ପରିବା ଦୋକାନୀ କହୁଛନ୍ତି ତ ଆଉ ମୁଁ ଆମର ଘରେ ଟିକିଏ ଭୋଜି ଥିଲା କିଛି ପରିବା ନେବାକୁ କହି ନେଇଥାନ୍ତି ହୁଁ ଏବେ କେମିତି କ'ଣ କାହାର ଦାମ୍ ଅଛି ହଁ ଆମର ଗୋଟେ କୁଇଣ୍ଟାଲ ଭଳିଆ ସବୁ ପରିବା ମିଶାଇକି ଲାଗିବ ବସ୍ତା ହିସାବରେ ନେବିନି କିଲୋ ହିସାବରେ ନେଇଯିବୁ ଆଉ ସବୁ ମିଶାଇକି ପଡ଼ିବ ତ କିଲୋ କେତେ ପଡ଼ୁଛି ଆଗ କହୁନାହାନ୍ତି ଆମର ଯେଉଁ ଟମାଟର କେତେ ଏବେ ଅଛି ଆଚ୍ଛା ଆଉ ବାଇଗଣ ଆଉ ଭେଣ୍ଡି କଖାରୁ ଅ ହୋ ଆଉ ୟେ କେତେ ଅଛି କହିଲେ ମାଟିଆଳୁ ଆଉ କଞ୍ଚା କଦଳୀ ଆଚ୍ଛା ଆଉ ଆମର ପୋଟଳ କେତେ ଅଛି ଆ ନାଇଁ ମ ଆମର ତିନି ଚାରି ଦିନ ଭିତରେ ଦରକାର ଘରେ ଗୋଟେ ଭୋଜି ଅଛି ତ ସେଇଥିପାଇଁ ପରିବା ରେଟ୍ଟା ଟିକିଏ କମ କହିଲେ ମୁଁ ସେହି ଅନୁସାରେ ଆପଣଙ୍କ ଠୁ ନେଇଥାନ୍ତି ଚିଠାଟା ଆପଣଙ୍କୁ ନେଇକି କିଏ ଦେବାକୁ ପଡ଼ିବ ତାହେଲେ ନହେଲେ ନାହିଁ ଗୋଟେ କାମ କରୁଛି ଆପଣଙ୍କର ହ୍ୱାଟ୍ସଅପ୍ ନମ୍ବର ଦେଇ ଦିଅନ୍ତୁ ସେହି ହ୍ୱାଟ୍ସଅପ୍ ନମ୍ବରରେ ମୁଁ ଆପଣଙ୍କୁ ଚିଠା କରିକି ପଠାଇ ଦେଲେ ହେବନି ଅ ହୋ ହେଉ ତାହେଲେ ଆଉ ତାହେଲେ କି କି ଆ ଗୋଟେ କାମ କରନ୍ତୁ ପରି ପଇସାଟା କ'ଣ ଆଗୁଆ ଦେବାକୁ ପଡ଼ିବ ନା ଆପଣ ପରିବା ଦେଲା ପରେ ଦେବି ହୁଁ ଠିକ୍ଅଛି ମୁଁ ଚିଠାଟା ଆପଣ କ'ଣ କାଲି ରହିବେ ନାହିଁ ପୋଚା ପୋଚା ପରିବା ଦେବେନି ଆପଣ ଟିକିଏ ଭଲପରିବା ଦେବେ ଆମର ଭୋଜି ଅଛି ନା ନହେଲେ ଆମର ନଷ୍ଟ ହୋଇଯିବ ସବୁ ରୋଷେଇବାସ ହେଉ ଠିକ୍ଅଛି ଭଲ ପରିବା ଟିକିଏ ଆପଣ ଆଣିକି ଶୀଘ୍ର ଦେଇ ଦିଅନ୍ତୁ ଯେଉଁଡ଼ାକି ତିନି ଚାରି ଦିନ ଭିତରେ ଆମର ଦରକାର ଯେଉଁ ଦିନ ଦରକାର ହେବ ସେହିଦିନ ରାତିରେ ଆପଣ ପଠାଇ ଦେବେ ପଠାଇ ଦେଲେ ଆମେ ସକାଳୁ ଭୋଜି ରୋଷେଇ ହେବ ଆଉ ହେଉ ଠିକ୍ଅଛି ଆପଣ ଯେଉଁଥିରେ ପଠେଇବେ ମୁଁ ସେହି ଆସିକି ସେ ଘର ପାଖରେ ପହଞ୍ଚିଲା ପରେ ମୁଁ ତାକୁ ସେଇଠି ଦେଇ ଦେବି ଆଉ ଆପଣ କହିଦେବେ କାହାକୁ ପାଖକୁ କେତେ ଟଙ୍କା ଦେବାକୁ ପଡ଼ିବ ଆଉ ହଁ ମୁଁ ଶୁଣିଥିଲି ଆପଣ ଭଲ ପରିବା ଦିଅନ୍ତି ଯେ ସେଇଥିପାଇଁ ତ ଆପଣଙ୍କୁ କଲ୍ କରିଥିଲି ଆଉ ଆପଣ ଟିକିଏ ଭଲ ପରିବା ଦେଇକି ଯାହା ଆମର ପିଲା ବି ଯିବ ଭାରି ଯେ ମାନେ ଲୋଡ଼୍ ଅନଲୋଡ଼୍ କରିବା ପାଇଁକା ହେଉ ହେଉ